ଚଗଲା ଭାଇ ମୁଁ ବବୁଲୁ କହୁଥିଲି ଆଉ ତମ ଗାଡ଼ିଟା କାଲି ଫ୍ରି ଅଛି ନା ଟିକେ ଆମର ଏପଟେ ସାଙ୍ଗ ଛୁଆ ସବୁ ଟିକେ ବୁଲିତେ ଯାଇଥାନ୍ତୁ ଆଉ ଘଟଗାଁ ରେମାଳ ଚକ୍ରତୀର୍ଥ ବୁଲିତେ ଯାଇଥାନ୍ତୁ ଆଉ ଆଉ ଫ୍ରି ଅଛି ନା କେତେ ଟଙ୍କା କଣ ନେବ ଭାଇ ନାଁ ମ ଟିକେ ବହୁତ ରେଟ୍ ହୋଇଯାଉଛି ଟିକେ ଗାଁ ପିଲାଟା ଟିକେ କମ୍ କର ହଁ ଦଶ କୋଡ଼ିଏ ଜଣ ଯିମୁ ଆଉ ତମର ତମର ସେଇଠି କାହାର ଚିହ୍ନା ଅଛି ନା ଗାଡ଼ି ଟିକେ ବୁଝି ଦିଅ ଏକାଥେରେ ଟିକେ ଦୁଇଟା ଗାଡ଼ି ହେଲେ ଟିକେ ଭଲ ହେବ ଟିକେ ଯାଆନ୍ତୁ ଆଉ ତମେ ତାଙ୍କ ସହ କଥା ହେଇକି ଟିକେ କୁହ ହଉ ଭାଇ ତମେ କାଲି ତାହେନେ ତମ ଗାଡ଼ି ତାଙ୍କ ଗାଡ଼ି ଆସିବ ଆମେ ଏଇଠି ସବୁ ବାହରିକି ଥିବୁ ସେମ ଯିବା ସେପଟେ ଭୋଜିଭାତ ଟିକେ କରିକି ବୁଲିବୁଲାକି ଆସିବା ଆଉ ହଁ ତମର ତାଙ୍କର ଏକାଥରେ କାଲି ଆସିବ ଯିବା ସେପଟେ ବୁଲିକି ଆସିବା ଆଉ ହଁ ହଁ କାଲି ଆସିଲେ ମୁଁ କ୍ୟାଶ୍ ନହେନେ ମାନେ ଫୋନ୍ପେ କରିଦେବି ଆଉ ହଁ କାଲି ସାଢ଼େ ଦଶଟା ସୁଦ୍ଧା ଭାଇ ଆସିବ ଟିକେ ଶୀଘ୍ର ଯିବା ଦିନମାନ ଟିକେ ଭୋଜିଭାତ କରି ବୁଲିକି ଭଲସେ ଆସିବା ଆଉ ହଉ ଭାଇ ଆମେ ଅପେକ୍ଷା କରିଛୁ କାଲି ଆସିବେ ଟିକେ ଜଲ୍ଦି